ଆମ ଖୋର୍ଦ୍ଧା ଜିଲ୍ଲାରେ ଲୋକପ୍ରିୟ କିଛି ସ୍ଥାନୀୟ କ୍ରିଡ଼ା ହୋଇଥାଏ ସେଥି ମଧ୍ୟରୁ କ୍ରିକେଟ ଫୁଟବଲ ଭଲିବଲ ହକି ସ୍କେଟିଂ ଇତ୍ୟାଦି ହୋଇଥାଏ ସେ ସାଧାରଣତଃ ଆମେ କ୍ରିକେଟକୁ ପସନ୍ଦ କରିଥାଉ ବା ଖେଳିଥାଉ ଅନ୍ୟାନ୍ୟ ଗାଁରେ ଟୁର୍ନାମେଣ୍ଟ ଭଳିଆ ହୋଇଥାଏ ଡେ ଟୁର୍ନାମେଣ୍ଟ ଆଉ ନାଇଟ ଟୁର୍ନାମେଣ୍ଟ ହୋଇଥାଏ ଆଉ ମୁଁ ଏବଂ ମୋ ସାଙ୍ଗ ସାଙ୍ଗମାନେ ଯାଇଥାଉ ସେଠିକି ଏବଂ ଆଖାପାଖି ଅଞ୍ଚଳର ସାଙ୍ଗମାନଙ୍କୁ ବି ଡାକିଥାଉ ସେମାନେ ବି ଆସନ୍ତି ଆମେ ସେ'ଠି ଖେଳ ଦେଖି ମଜା କରୁ ଆଉ ଏଞ୍ଜୟ କରୁ ପୁରୁଣା ସ୍ମୃତିକୁ ବି ମାନେ ପକାଇଥାଉ ଆଉ ଆମ ଗାଁରେ ବି କିଛି କିଛି ଖେଳ ହୁଏ ଟୁର୍ନାମେଣ୍ଟ ଭଳିଆ ନାଇଟ ଟୁର୍ନାମେଣ୍ଟ ହୁଏ ଆମେ ସେ ଖେଳକୁ ଦେଖି ଏଞ୍ଜୟ କରୁ ଆଉ ଆଖାପାଖ ଅଞ୍ଚଳର ସାଙ୍ଗମାନଙ୍କୁ ବି ଡାକିଥାଉ ସେମାନେ ବି ଆସିକି ଏଞ୍ଜୟ କରନ୍ତି ସେ ସେ ଖେଳରେ ଫାଷ୍ଟ ଆଉ ସେକେଣ୍ଡ ପ୍ରାଇଜ ଥାଏ ଯିଏ ଯିଏ ବି ଜିତେ ସିଏ ଫାଷ୍ଟ ପ୍ରାଇଜ ନେଇଥାଏ ଏହି ସବୁ କ୍ରୀଡ଼ା ଆମମାନଙ୍କୁ ଏହିପରି ଭାବେରେ ଏକାଠି ଓ ମନୋରଞ୍ଜନ କରାଇଥାଏ